ହ୍ୟାଲୋ ଆଜ୍ଞା ମୋବାଇଲ୍ ତ ସାର୍ ବହୁତ ସାରା ଭେରାଇଟିର ଅଛି ଆପଣ କ'ଣ ଖୋଜୁଛନ୍ତି ଫାଇଭ୍ ଜି ମୋବାଇଲ୍ ଖୋଜୁଛନ୍ତି ତ ଫାଇଭ୍ ଜିର ଆପଣ ଏବେ ସାମସଙ୍ଗ୍ ଏଫ୍ ଫୋର୍ଟିନ୍ଟା ମୋ ପାଖରେ ଆସିଛି ଆଉ ଦାମ୍ ବି କମ୍ ଅଛି ଚଉଦ ହଜାର ଟଙ୍କା ତାର ସବୁ ଡିସ୍କାଉଣ୍ଟ ହେରିକା ହେଇକି ବାର ହଜାର ନଅ ଶହ ନବେ ପଡ଼ିବ ବାଜାଜ୍ କାର୍ଡ଼ ଅଛି ଯଦି ଆପଣଙ୍କର ଇ ଏମ ଆଇ ବି ହେଇଯିବ ଆପଣ ଖାଲି ଡକ୍ୟୁମେଣ୍ଟ ଆଧାର କାର୍ଡ଼ ଜେରକ୍ସ ଗୋଟେ ଫଟୋ ନେଇକି ଆସନ୍ତୁ ହେଇଯିବ ଆଉ ଫଟୋ ଦୁଇଟା ଇ ଏମ ଆଇ ଆମକୁ ଆପଣ ଦେବା ଦରକାର ନାହିଁ ସିଏ ବାଜାଜ୍ କାର୍ଡ଼ ଯଦି ଆପଣଙ୍କର ଅଛି ଅଛି ତ ବାଜାଜ୍ କାର୍ଡ଼ରେ ଆପଣଙ୍କର ହେଇଯିବ ପୁରାପୁରି କିଛି ଜିରୋ ପରସେଣ୍ଟ ଡିପିରେ ଆପଣଙ୍କର ହେଇଯିବ ପୁରା ବାର ହଜାର ନଅ ଶହ ଅନେଶତ ଛ ମାସ ପାଇଁ ହେଇଯିବ ଆଉ ଆପଣଙ୍କର ସେଇ କିସ୍ତିଟା ଯିବ ଚବିଶ ଶହ ଟଙ୍କା ଲେଖାଏଁ ପାଖାପାଖି ଆଉ ପ୍ରତି ମାସ ଆଉ

ତା ଠୁ ଆଉ କମ୍ରେ ଆପଣ ଯଦି ରିଅଲମିର ନେବେ ସି ନାଇନ୍ଟା ହେବ ଦଶ ହଜର ନଅ ଶହ ଅନେଶତ ଆଉ ତାଠୁ କମ୍ରେ ହେବ ଏମ୍ ଆଇ ସେଭେନ ହେବ ନାଇନ୍ ହେବ ଏମ୍ ଆଇ ଥାର୍ଟିନ୍ ବି ଅଛି ଏମ୍ ଆଇ ଥାର୍ଟିନ୍ଟା ଆପଣଙ୍କୁ ପଡ଼ିଯିବ ସେଇ ନଅ ହଜାର ନଅ ଶହ ଟଙ୍କା ସବୁ ଥିରେ ଆପଣ ବାଜାଜ୍ କାର୍ଡ଼ ୟ୍ୟୁଜ୍ କରିକି ନେଇ ପାରିବେ ଦୋକାନ ସାର୍ ଦଶଟାରୁ ରାତି ନଅଟା ଯାଏଁ ଖୋଲା ଅଛି ଆପଣ ଯେତେବେଳେ ଆସିପାରିବେ ସେଇ ଭିତରେ ଆଉ ଯଦି ଆପଣ ଟିକେ ଜଲଦି ଆସିବେ ସେଇ ଦଶଟା ସାଢ଼େ ଦଶଟା ଭିତରେ ଭିଡ଼ କମ୍ ରହିବ ପଳାଇ ଆସିବେ ଆପଣ କେବେ ଆସିବେ ପ୍ଲାନ୍ କରିଛନ୍ତି ଆପଣ ଯଦି ଫାଇଭ୍ ଜି ୟ୍ୟୁଜ୍ କରିବାକୁ ଚାହୁଁଛନ୍ତି ତା'ହେଲେ ମୁଁ ଯେଉଁଟା କହୁଛି ସାମସଙ୍ଗ୍ଟା ସେଇଟା ନେଇ ଯାଆନ୍ତୁ ଭଲ ହେବ ଆଉ ରେଡ଼୍ମି ଫାଇଭ୍ ଜି ହିସାବରେ ତାର ରେଟ୍ଟା ବି ମାତ୍ର ବାର ହଜାର ନଅ ଶହ ନବେ ଟଙ୍କା ଫାଇଭ୍ ଜି ଫୋନ୍ଗୁଡ଼ା ସତର ହଜାର ଅଠର ହଜାର କୋଡ଼ିଏ ହଜାର ଆସୁଛି କିନ୍ତୁ ଏଇଟା ଟିକେ କମ୍ ଅଛି ସେଇଟା ବି ଭଲ ହେବ ଆପଣଙ୍କୁ ଯାହା ବି ଆପଣ ମାନେ ଫାଇଭ୍ ଜି ଡାଟାଟା ଆପଣଙ୍କୁ ମାନେ ଯେଉଁ ଡାଟାଟା ୟ୍ୟୁଜ୍ କରୁଛନ୍ତି ଏବେ ଫାଇଭ୍ ଜି ଯେଉଁ ଅଫର୍ ଦେଉଛି କିଛି ଡାଟାର ଲିମିଟେସନ୍ ନାହିଁ ନା ଆପଣ ଆରାମ ସେ ୟ୍ୟୁଜ୍ କରିପାରିବେ

ଆଜ୍ଞା ଆଜ୍ଞା ଦଶଟାରୁ ରାତି ନଅଟା ପା ଆଜ୍ଞା ଆଜ୍ଞା